ଆଜିର ଯୁଗ ହେଉଛି ବୈଷୟିକ ଜ୍ଞାନ କୌଶଳର ଯୁଗ କୌଣସି ବୈଷୟିକ ଜ୍ଞାନ କୌଶଳ ବିନା କୌଣସି କାର୍ଯ୍ୟ କରିବା ଆଜିକା ଯୁଗରେ ସମ୍ଭବ ହୋଇପାରୁ ନାହିଁ କାରଣ ଯେଉଁ ଟେକ୍ନୋଲୋଜି ଯେଉଁ ଉନ୍ନତି କଲାଣି ଆଉ ବୈଜ୍ଞାନିକମାନେ ଯାହା ସବୁ ଆବିଷ୍କାର କଲେଣି ଉଦ୍ଭାବନ କଲେଣି ସେ ସବୁକୁ ଆମେ ନ ନେଇ ବଞ୍ଚିବା କଷ୍ଟକର ହୋଇଛି ସେଥି ମଧ୍ୟରେ ଆମେ ଯଦି ଦେଖିବା ବୟସ୍କ ଲୋକ ଜଣେ କିପରି ସାହାଯ୍ୟ ପାଇପାରୁଛି ଏହି ବୈଷୟିକ ଜ୍ଞାନ କୌଶଳରୁ ସେଟା ମଧ୍ୟ ଆମେ ଦେଖିବା ଜଣେ ବୟସ୍କ ଏଠାରେ ଥାଇ ମଧ୍ୟ ସେ ତାଙ୍କର ପିଲାମାନେ ବାହାର ଦେଶରେ ରହିଲେ ମଧ୍ୟ ତାଙ୍କ ସହିତ ସେ ଯୋଗସୂତ୍ର ରଖିପାରୁଛି କଥାବାର୍ତ୍ତା ହେଇପାରୁଛି ଭିଡ଼ିଓ କୋନଫରେନ୍ସରେ କଥା ହେଇପାରୁଛି ନିଜ ମୋବାଇଲରେ ତାଙ୍କୁ ଦେଖିପାରୁଛି ତାର ପିଲାମାନେ ହେଟାରେ କଣ କରୁଛନ୍ତି ସେ ଏଠାରେ ବସି ମଧ୍ୟ ଦେଖିପାରୁଛି ତା ଛଡ଼ା ସେମାନେ ଚଳିବା ପାଇଁ ଟଙ୍କା ସେମାନେ ସେଟା ପଠେଇଲେ ସାଙ୍ଗେ ସାଙ୍ଗେ ଏଠାରେ ମଧ୍ୟ ସେ ପାଇପାରୁଛନ୍ତି ଯାହାକୁ ନେଇ ସେମାନେ ବଞ୍ଚିପାରୁଛନ୍ତି ଇଏ ଗୋଟିଏ ବଡ଼ ସମସ୍ୟାର ସମାଧାନ କରିପାରିଛି ତା ଛଡ଼ା ଯଦି ଦେଖିବା ଦୃଷ୍ଟିହୀନ ଯାହାର ଆଖି ନାହିଁ ଅନ୍ଧ ସିଏ ମଧ୍ୟ କେମିତି ବୈଷୟିକ ଜ୍ଞାନ କୌଶଳରୁ ସୁବିଧା ହାସଲ କରୁଛି ସେ ବିଷୟରେ ଆମେ ଟିକେ ଜାଣିଛୁ କେମିତି ଜଣେ ଆଖି ନାହିଁ ସେ କେମିତି ଚଲେଇବ ମୋବାଇଲ ସେ ମୋବାଇଲ ମଧ୍ୟ ଆଜି ତିଆରି ହୋଇପାରିଛି ସେମାନେ ଦୁଷ୍ଟି ସେମାନେ ଦେଖି ନ ପାରିଲେ ମଧ୍ୟ ଶୁଣି ପାରୁଛନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ ତାକୁ ମଧ୍ୟ ମନେ ରଖି ପାରୁଛନ୍ତି ଆଉ ସେଟା କମ୍ପ୍ୟୁଟର ମଧ୍ୟ ସେମାନେ ଚଲେଇ ପାରୁଛନ୍ତି ବଡ଼ କଥା ଆଉ ମୋବାଇଲ ମଧ୍ୟ ଚଳେଇ ପାରୁଛନ୍ତି ମୋବାଇଲର ବିଭିନ୍ନ କାର୍ଯ୍ୟକ୍ରମକୁ ସେମାନେ ଶୁଣିକି ଉପଭୋଗ ମଧ୍ୟ କରିପାରୁଛନ୍ତି ଆଉ ସେମାନଙ୍କୁ ବୈଷୟିକ ଜ୍ଞାନ କୌଶଳର ଦବା ପାଇଁ ସେଥିପାଇଁ ବିଭିନ୍ନ ପ୍ରକାର ସୂଚନାର ମାଧ୍ୟମ ମଧ୍ୟ ସରକାର କରିଛନ୍ତି ଆଉ ଦୃଷ୍ଟିହୀନମାନଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହେଉଛି ସେମାନେ କିପରି ଭଲ ଭାବରେ ମୋବାଇଲ ଚଲେଇବେ କିପରି କମ୍ପ୍ୟୁଟର ଚଲେଇବେ ତାଙ୍କ ପାଇଁ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଉଛି ସେ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ନିଯୁକ୍ତି ମିଳୁଛି ଆଉ ସେଇ ନିଯୁକ୍ତିକୁ ନେଇ ସେମାନେ ମଧ୍ୟ ବଞ୍ଚୁଛନ୍ତି ଆଉ ଏଇ ସବୁ ନିଯୁକ୍ତିର ମାଧ୍ୟମ ହେଉଛି ସେଇ ବୈଷୟିକ ଜ୍ଞାନ କୌଶଳ